ଓଡ଼ିଆ ଭାଷାର କିଛି ଅନନ୍ୟ ବୈଶିଷ୍ଟ୍ୟ ଅଛି ଯାହାକୁ ଆମେ ବିଭିନ୍ନ ଆକର୍ଷଣୀୟ ଦେଇଥାଏ ରୂଢ଼ି ପ୍ରୟୋଗ ଏବଂ ବାକ୍ୟ ଗଠନ ଏହି ରୂଢ଼ି ପ୍ରୟୋଗ ଦ୍ୱାରା ଗୋଟିଏ କମ୍ ସମୟରେ ଲୋକମାନେ ବିଭିନ୍ନ ଭାଷା ବୁଝିପାରନ୍ତି ଏବଂ ଏହା ଆମକୁ ବହୁତ ଆକର୍ଷଣୀୟ ମନେ ହୁଏ ଯେମିତିକି ଗୋଦରି ଲୋ ନିଜ ଗୋଡ଼କୁ ଦେଖେ ଏହା ହେଲା ଏକ ଆକର୍ଷଣୀୟ ରୂଢ଼ି ପ୍ରୟୋଗ